ସନ୍ସିଲ୍କ୍ ସାମ୍ପୁ ତ ଦେଖ୍ଲି ଯେ ସେ ସନ୍ସିଲ୍କ୍ ସାମ୍ପୁ ମାଖ୍ଲି ଯେ ଭଲ୍ ହେବା ବୋଲି ବାଲ୍ ବଢ଼୍ବା ବୋଲି ଯେ ସେ ସନ୍ସିଲ୍କ୍ ସାମ୍ପୁ ମାଖ୍ଲି ଯେ ବାଲ୍ ଝଡ଼ିଗଲା ଆଉ ଇହାଦେ ମୁଇଁ ଅଲ୍ଗା ସାମ୍ପୁ ମାଖୁଛେଁ ସେଟା କଣ୍ଡିସନର୍ ଆଏ ଆଉ ସେ ସାମ୍ପୁ ମତେ ଇହାଦେ ବହୁତ୍ ଭଲ୍ ଲାଗ୍ସି ଆର୍ ହେ ସାମ୍ପୁ ମାଖୁଥିଲି ଯେତେବେଲେ ସେ ମୋର୍ ଭଲ୍ ହେବା ବୋଲିକିରେ ତେହେରୁ ଦେଖ୍ଲି ବେଲେ ସେ ବାଲ୍ ଝଡ଼ିଗଲା ଆରୁ ଫେର୍ ବି ହେ ସାମ୍ପୁ ଇହାଦେ ମୁଇଁ ନାଇ ମାଖ୍ବାର୍ ଅଲ୍ଗା ସାମ୍ପୁ ମାଖୁଛେଁ କଣ୍ଡିସନର୍ ସାମ୍ପୁ ଇହାଦେ ମାଖୁଛେଁ ଆଉ ମତେ ଇହାଦେ ହେ ସାମ୍ପୁ ବି ବହୁତ୍ ଭଲ୍ ଲାଗୁଛେ ଆଉ ଅଲ୍ଗା ଲୋକ୍କୁ ବି ବହୁତ୍ ଭଲ୍ ଲାଗୁଛେ ମାଖୁଛନ୍ ବି ଆଉ ହେ ସାମ୍ପୁ ବଡ଼ଭାଗି ଲୋକ୍ ମାଖୁଥିଲେ ଯେ ତାଙ୍କର୍ ତାଙ୍କର୍ ଦେଖାସୁଖା ଆଡ଼ଭେର୍ଟାଇଜ୍ବି ମୁଇଁ ଦେଖିଥିଲି ଯେ ମୁଇଁ ବି ସେଟା ମାଖି ନେଇଥିଲି ଯେ ଭଲ୍ ନାଇଁ ଲାଗ୍ଲା ଇହାଦେ ବାଲ୍ ଝଡ଼ିଗଲା ବେଲେ ଆଉ ସେଟା ନାଇଁ ଲାଗ୍ଲା ବେଲେ ଅଲ୍ଗା ସାମ୍ପୁ ମୁଇଁ ମାଖ୍ଲି ସେଟା କଣ୍ଡିସନର୍ ସାମ୍ପୁ ଏହା ମୁଇଁ ମାଖ୍ଲି ଆଉ ବହୁତ୍ ଭଲ୍ ଲାଗ୍ଲା ବି ମତେ ଆଉ ଫେର୍ ବି ଇହାଦେ ହେ ମତେ କଣ୍ଡିସନର୍ ସାମ୍ପୁ ବହୁତ୍ ଭଲ୍ ଲାଗୁଛେ ବୋଲି ମୁଇଁ ମାଖ୍ଲି ଆଉ ଇଆଦେ ବି ଲୁକ୍କୁ କହେଲି ମୋର୍ ବାଲ୍ ନାଇଁ ଝଡ଼ବାର୍ ବୋଲି ବଢ଼ୁଛେ ବୋଲି କହେଲି ଆଉ ଇହାଦେ ଭଲ୍ ଲାଗ୍ଲା